ଭାରତର ବିଭିନ୍ନ ଭାଗ ଯେତେ ଭାରତରେ ରାଜ୍ୟ ଅଛନ୍ତି ସବୁ ରାଜ୍ୟରେ ଆମର ଓଡ଼ିଶାର ଭାଇମାନେ ପ୍ରତିିବାସ କରନ୍ତି ଆଉ ସେଇ ଆମର ଓଡ଼ିଶାର ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ବା ଯେକୌଣସି ଭାଷା ସେମାନେ ପ୍ରତ୍ୟେକ ବର୍ଷ ସବୁ ରାଜ୍ୟରେ ପାଳନ କରନ୍ତି ଓଡ଼ିଆ ଭାଷାକୁ ନେଇ ଆମେ ଯେଉଁ ଭୂମିକା ଗ୍ରହଣ କରୁଛୁ ତାହା ଆମକୁ ବହୁତ ଗର୍ବ ଲାଗୁଛି କାରଣ ଆମର ଓଡ଼ିଆ ଭାଷା ଓଡ଼ିଆ ଭାଇମାନେ ଗୁଜୁରାଟ କୁହ ରାଜସ୍ଥାନ କୁହ ଛତିଶଗଡ଼ କୁହ ଝାଡ଼ଖଣ୍ଡ କୁହ ସବୁ ପ୍ରତ୍ୟେକ ରାଜ୍ୟରେ ଆମର ଓଡ଼ିଆ ଭାଇମାନେ ପ୍ରତିବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରନ୍ତି ଓଡ଼ିଆ ଭାଷାକୁ ବହୁତ ଭଲ ପାଆନ୍ତି ଏବଂ ଓଡ଼ିଆ ଭାଷାକୁ ବହୁତ ଆଗେ ନଉଛନ୍ତି ଆମ ଓଡ଼ିଆ ଭାଷା ଶିଖିବା ଯେମିତି ସରଳ ମଧୁର ବହୁତ ଆମ ଓଡ଼ିଆ ଭାଷାକୁ ପ୍ରତ୍ୟେକ ରାଜ୍ୟର ପ୍ରତ୍ୟେକ ଜାତି ଯେତେ ଆମର ହିନ୍ଦୁ ମୁସଲମାନ ଯେତେ ଯାହା ସମସ୍ତେ ବହୁତ ଭଲ ପାଆନ୍ତି